ହଁ ମୋତେ ଲାଗୁଛି ଓଡ଼ିଆ ଭାଷାର ତୁଳନା ଅନ୍ୟ ଭାଷା ତୁଳନାରେ ଭିନ୍ନ କାହିଁକିନା ଓଡ଼ିଆ ଭାଷାର ମହତ୍ତ୍ୱ ଅଧିକା ଓଡ଼ିଆର ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆ ଭାଷା ଆମ ଓଡ଼ିଶାରେ ପ୍ରଚଳନ ଅଛି ସବୁ ଜାଗାରେ ଓଡ଼ିଆ ଭାଷାରେ ହିଁ ଆମେ କଥାବାର୍ତ୍ତା କରିଥାଉ ପ୍ରତି ସ୍କୁଲ ମାନଙ୍କରେ ପିଲା ଛୋଟବେଳୁ ଓଡ଼ିଆ ଭାଷାରେ ହିଁ ପିଲା ପାଠ ପଢ଼ିଥାନ୍ତି ଏ ଏବେକା ଯୁଗରେ ଅଲଗା ଭାଷାର ପ୍ରଚଳନ ହେଲାଣି ଯେଉଁଥିରେ ପିଲାମାନେ ଅନ୍ୟ ଭାଷାରେ ପଢ଼ୁଛନ୍ତି ତାସହିତ ଓଡ଼ିଆ ପିଲାମାନେ ବି ଅନ୍ୟ ଭାଷାରେ ମଧ୍ୟ କଥାବାର୍ତ୍ତା କରୁଛନ୍ତି କିନ୍ତୁ ଅଧିକ କହିବାକୁ ଗଲେ ଅଧିକା ମାତ୍ରାରେ ଆମ ଓଡ଼ିଶାରେ ଓଡ଼ିଆ ଭାଷା ହିଁ ଚାଲେ ଓଡ଼ିଶା ବାହାରକୁ ଗଲେ ଆମେ ହିନ୍ଦୀ ବା ଇଂଲିଶ ଭାଷାର ପ୍ରୟୋଗ କରିଥାଉ ସମସ୍ତେ ହିନ୍ଦୀ ଶିଖିଥାନ୍ତି ଓଡ଼ିଆ ଇଂଲିଶ ବି ବହୁତ ଲୋକ ଶିଖିଥାନ୍ତି ଯେଉଁ ରାଜ୍ୟକୁ ଯାଆନ୍ତି ଆମେ ସେହି ଭାଷାରେ କହନ୍ତି ପ୍ରକୃତରେ କହିବାକୁ ଗଲେ ଆମେ ହିନ୍ଦୀ ସବୁ ଜାଗାରେ କଥା ହେଇପାରିବା ଆମେ ଓଡ଼ିଶାରେ ବି ହିନ୍ଦୀ କଥା ହେଇପାରିବା ଆଉ ଓଡ଼ିଶା ବାହାରେ ବି ଆମେ ହିନ୍ଦୀ କଥା ହେଇପାରିବା କିନ୍ତୁ କହିବାକୁ ଗଲେ ହିନ୍ଦୀ ଇଂଲିଶ ଆଉ ଓଡ଼ିଆ ମଧ୍ୟରେ ଓଡ଼ିଆ ସ୍ଵତନ୍ତ୍ର ଓଡ଼ିଆ ଭାଷାର ମହତ୍ତ୍ୱ ବି ସ୍ଵତନ୍ତ୍ର ଆମେ ସମସ୍ତେ ଓଡ଼ିଆ ଭାଷାରେ କଥା ହୁଅନ୍ତି ଓଡ଼ିଆ ଭାଷାର ମହତ୍ତ୍ୱ ଅଧିକା